ଚାରିଲକ୍ଷ ପନ୍ଦର ହଜାର ତିନିଶହ ବାର ତିନିଲକ୍ଷ ଅଠର ହଜାର ଛଅଶହ ପଞ୍ଚସ୍ତୋରୀ ଆଠଲକ୍ଷ ଉଣେଇଶହ ହଜାର ଦୁଇଶହ ତେଇଶି ଦୁଇଲକ୍ଷ ଏକାନବେ ହଜାର ତିନିଶହ ଅଣସ୍ତୋରୀ ଛଅଲକ୍ଷ ପଚିଶହଜାର ଚାରିଶହ ବାସ୍ତୋରୀ